ହ୍ୟାଲୋ ଆମର ତ ଏଠି ବେଶୀ ଜହ୍ନି ଆଉ ବାଇଗଣ ପୋଟଳ ଝୁଡ଼ଙ୍ଗ ଟମାଟର ହଁ ରେଟ୍ ଯାହା ବଜାରରେ ଅଛି ସେଇ ରେଟ୍ ଆମର ଏଇଠି ଟିକିଏ ବେଶୀକାଲି ଦାନଗଦିଟା ନା ପାଖ ଆମେ ଯେଉଁ ପରିବାଟା ଆମର ବାହାରୁଛି ଆମେ ହାଟକୁ ନେଇଯାଉ ସପ୍ତାହରେ ଦୁଇ ଥର ହାଟ ଆମର ସୋମବାରରେ ଶୁକ୍ରବାରରେ ତେଣୁ ଆମେ ହାଟକୁ ନେଇଯାଉ ଏମିତିବି ଯିଏ ଆମ ପାଖର ବାହାଘର ଫାହାଘର ହେଲେ କି ନହେଲେ କ'ଣ କାହାର କାମକାର୍ଯ୍ୟ ହେଲା ସିଏ ଆମ ସହିତ କଣ୍ଟାକ୍ଟ କଲେ ସିଏ ଆସିକି ଗାଡ଼ିରେ ନେଇଯାଆନ୍ତି ଡାଇରେକ୍ଟ ପରିବା ଆମଠୁ କିନ୍ତୁ ବଜାରଠୁ ଟିକିଏ ଶସ୍ତା ପାଇବେ ଆମଠୁ ନେଲେ କେଉଁଦିନ ଆପଣଙ୍କର ଦରକାର ଆଉ ନେବେ ଠିକ୍ଅଛି ଆପଣ କେବେ ଆସିବେ ମୋତେ ତା ପ ଘଣ୍ଟେ ଦୁଇଘଣ୍ଟା ଆଗରୁ କଣ୍ଟାକ୍ଟ କରିବେ ଆଉ କେଉଁ କେଉଁ ପରିବା ନେବେ ସେ ପରିବାରର ଲିଷ୍ଟ ଦେଇଦେଇଥିବେ ଆମ ପାଖରେ ଯଦି ଆଭେଲେବେଲ ନଥିବ ଆମେ ବି ଅଛି ଆମର କଷ୍ଟମର ତାଙ୍କର ସହିତ ବି ଆମର ଯୋଗାଯୋଗ ଅଛି ସିଏ ଆମକୁ ଆଣିକି ଦେଇଦେବେ ଆମେ ଆପଣଙ୍କଠାରୁ ନେଇଯିବୁ ଆଉ ହଁ ରେଟ୍ ଅଛି ଟମାଟର ଅଛି ଚାଳିଶ ପଚାଶ ଟଙ୍କା ଆଉ ହେଉଛି ବାଇଗଣ ବି ସେଇ ପଚାଶଟଙ୍କା ପୋଟଳ ବି ଷାଠିଏଟଙ୍କା ଝୁଡ଼ଙ୍ଗ ବି ଅଶୀଟଙ୍କା ଆଉ କାକୁଡ଼ି ବି ଅଛି ଚାଳିଶଟଙ୍କା ଆମେ ପାଞ୍ଚ ଟଙ୍କା ଦଶ ଟଙ୍କା କମାଇଦବ ଆଉ ଆମେ ଯେହେତୁ ଚାଷୀ ଆପଣ ଆମଠୁ ନେଲେ ଟିକିଏ ବେନିଫିଟ୍ ପାଇବେ ବଜାର ରେଟ୍ ଠୁ ପାଞ୍ଚ ଦଶ ଟଙ୍କା କମ୍ ରେ ବି ଦେଲେ ଚଳିବ କାରଣ ଆପଣ ପଚାଶ କେଜି ନେବେ ନା ଏକାଥରେ ଆମର ପିଲା ଅଛନ୍ତି ହାଟକୁ ନେଇକି ରଖିକି ବିକୁଛନ୍ତି ତେଣୁ ସେ ପଇସାଟା ଆପଣ ଆମଠୁ ପାଇପାରିବେ ଏଇୟା କେତେ ଆଉ ସାର୍ କମ୍ କରିବି ଆମେ ଚାଷୀ ଆମେ ସେଇଟାରୁ ହେଉଛି ଆମ ପରିବାର ଚଳୁଛି କି ହେଉଛି ହଁ ହଁ ଆମେ ବି ଦେଇପାରୁଛୁ ଯଦି ଆପଣଙ୍କର ସୁବିଧାଥିବ ଗାଡ଼ି ଫାଡ଼ିର ଯଦି ଆପଣ ଆସିକି ଏଇଠୁ ଡାଇରେକ୍ଟ ନେଇପାରିବେ ଆହୁରି ଭଲ ସେଇଟା ବି ଆପଣଙ୍କୁ ଆମେ କଟାଇଦେବୁ ପଇସାଟା ଯେହେତୁ ଆପଣ ଗାଡ଼ି ଅଣିଥିବେ ଆପଣ ଭଡ଼ାଟା ଦେବେ ନା ହଁ ହଁ ହଁ ସେଇ ଏକା ଆ ଆପଣ ଯଦି କହିବେ ଆମେ ଗାଡ଼ିରେ ବି ପଠାଇଦେବୁ ମୁଁ ଖାଲି ଆଡ଼୍ରେସଟା ଦେଲେ ଆମେ ଗାଡ଼ିବାଲା ନେଇକି ସେଇଟି ଦେଇଦବ ଦାନଗଟି ହଁ ଆମର ବା ନୂଆଗାଁ ଦାନଗଟି ବ୍ଲକର ନୂଆଗାଁ ଯାଉଛି ହଁ ହଁ ପାଣିକୋଇଲି ପହଞ୍ଚାଇହେବ ପାଣିକୋଇଲି ଯାଉଛି ବା ଆମର ଯେଉଁ ହୋଟେଲବାଲାଙ୍କର ବି ଯେତେବେଳେ ଇଏ ହୁଏ ସେ ହୋଟେଲବାଲା ବି ଆମ ସହିତ କଣ୍ଟାକ୍ଟରେ ଅଛନ୍ତି ସେମାନଙ୍କର ପରିବାପତ୍ର ଦରକାର ହେଲେ ସେମାନେ ବି କହିଦିଅନ୍ତି ଆମେ ବି ଗୋଟାଇଦଉ ହଁ ହଁ ସୁବିଧା ହେବ କିନ୍ତୁ ଆପଣ ନେବା ଦାୟିତ୍ୱ ହେଉଛି ଆପଣଙ୍କର ଆଉ ରେଟ୍ ଟା ପସନ୍ଦ ହେଲେ ଆପଣ ମୋତେ କଣ୍ଟାକ୍ଟ କରନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ହଉ ନିଶ୍ଚିନ୍ତ ତାମାନେ ଆପଣ ନେବାକଥା ଯଦି ସିଓର ଆମକୁ ମୋତେ ଗୋଟେ ଦିନ ଆଗରୁ କଣ୍ଟାକ୍ଟ କରିବେ ତାପରେ ହେଉଛି ମୁଁ ଆପଣଙ୍କୁ ପରିବା ନେଇକି ଦେଇଦେବି ହଉ ହଉ ହୁଁ ଥରେ ଆପଣ ନେଲା କତରୁ ଆମର ସମ୍ପର୍କ ଗୋଟେ ହେଇଯିବ ତାପରେ ଆଉ ଆପଣ ଯାହା ଇଏ କରିବେ